ମୁଁ ରୋଷେଇ କରିବା ପୂର୍ବରୁ ପାଣି ଆଗ ଆଣେ ଚାଉଳ ଆଣେ ପନିପରିବା ଆଣେ ଯେତେବେଳେ ଭାତ କରିବା ପାଇଁ ହେଲେ ପ୍ରଥମେ ପାଣିକୁ ଗରମ କରିକି ଗ୍ୟାସରେ ବସାଏ ପାଣି ଗରମ ହେବା ସମୟ ଭିତରେ ଚାଉଳକୁ ଭଲ ଭାବରେ ବାଛିକି ତାକୁ ସମ୍ପୂର୍ଣ୍ଣ ଭାବରେ ଧୋଇକି ରଖିଥାଏ ପାଣି ଯେତେବେଳେ ଗରମ ହବ ତାକୁ ପାଣିରେ ପକାଇ ତାକୁ ଭାତଟା କରିଦିଏ କରୁଛି ତାପରେ ପନିପରିବା କାଟିକି ତାକୁ ଭଲସେ ସଫାରେ ଧୋଇକି ରଖୁଛି ତାପରେ ଯେତେବେଳେ ରୋଷେଇ କରୁଛି ତରକାରୀ ସେତେବେଳେ କଡ଼େଇ ପ୍ରଥମେ ବସଉଛି ତେଲ ପକଉଛି ପନିପରିବା ପକଉଛି ମସଲା ପକଉଛି ତାକୁ କିଛି ସମୟ ଘୋଡ଼େଇକି ରଖିଦଉଛି ସେ ଯେଉଁ ମସଲା ଭଲ କଷିବା ପରେ ଯେଉଁ ପାଣି ଅଂଶଟା ବାହାରିବ ତାର କିଛି ଶୁଖିଲା ପରେ ତାପରେ ଆଉ ଧରେ ଭଲ କଷୁଛି ତାପରେ ତରକାରୀଟା ପାଣି ଟିକେ ପକେଇକି ଆଉ ଥରେ ବସଉଛି ଯାହାଫଳରେ କି ଆମର ତରକାରୀ ଖାଇଲେ ଭଲ ଲାଗିବ ଆଉ ମତେ ବି ଟିକେ ଭଲ ଲାଗିବ ଯେ ସେମିତି ଯଦି ରୋଷେଇ କଲେ ସମସ୍ତେ ଟିକେ ଭଲ ପାଇବେ ଆଉ ମତେ ବି ଖାଇବା ଭଲ ଲାଗିବ ଆଉ